ବିଭିନ୍ନ ପ୍ରକାର ଖେଳ ଅଛି ଆଜିକାଲି ପିଲାମାନେ ମୋବାଇଲ ମାଧ୍ୟମ ରେ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ତା ମଧ୍ୟରେ ମୋଟର ରେସ୍

ଖେଳ ଖେଳନ୍ତି ଏହି ପିଲାମାନେ ଖେଳ ଫ୍ରି ଫାୟାର ଖେଳନ୍ତି ଏହି ଗେମ ର ନୂଆ ଖେଳ